ମୁଁ ଘର ସଜେଇବାକୁ ବହୁତ ଭଲ ପାଏ ଘରକୁ ସଜେଇବାକୁ ହେଲେ ମୁଁ ମୋର ମୋ ନିଜ ବୁଦ୍ଧି ବଳରେ ପ୍ରଥମେ ମୁଁ କ'ଣ କଲି ମୋର ଯେଉଁ ବାଲି ବ୍ଲାକ୍ କଲର୍ କାଗଜ କିଣିକି ଆଣେ ବ୍ଲାକ୍ କଲର୍ କାଗଜରେ ବାଲି ସାଣ୍ଡ ପେନ୍ଟିଂ କରିବା ପାଇଁ ଅଠା ଏବଂ ବାଲି ଦରକାର ସେଥିରେ ବେଶୀ ପଇସା ବି ଖର୍ଚ୍ଚ ହୁଏନି ବାଲିକୁ ସାଇଜ୍ କରି ଠାକୁରଙ୍କ ମୂର୍ତ୍ତି ଆଙ୍କିଦେବେ ତାପରେ ବାଲି ତା ଅଠା ଉପରେ ପକେଇ ତାପରେ ଯେଉଁ ପଲିଥିନ୍ ମାରିଦେଲେ ତାକୁ ଗୋଟିଏ ଫ୍ରେମ୍ରେ ବାନ୍ଧିଦେଲେ ଗୋଟିଏ ବଢ଼ିଆ ବଢ଼ିଆ ଫ୍ରେମ୍ ହୋଇପାରିବ ଏବଂ ତାକୁ ଘର କାନ୍ଥରେ ଟଙ୍ଗେଇ ପାରିବେ ନହେଲେ ମୁଁ କାଗଜ ବିଭିନ୍ନ ପ୍ରକାର ଟୁକୁରା କାଗଜକୁ କାଟି କିନି ସବୁ ସାଇଜ୍ ସାଇଜ୍ କରି ରଖିଦେଲି ଯେଉଁ ପୁରୁଣା ପେପର୍କୁ ଆପଣ ଫୋପାଡ଼ି ଦେଉଛନ୍ତି ସେହି ପୁରୁଣା ପେପରକୁ ମୁଁ ସାଇଜ୍ ସୁଇଜ୍ କରି ରଖେ ଏବଂ ତାକୁ ଥାକ ବହୁତ ମୋଟାଳିଆ ଥାକ କରି ବିଭିନ୍ନ ପ୍ରକାର ଅଠା ଆଣି ଅଠାରେ ଜଏଣ୍ଟ୍ କରେ ଜଏଣ୍ଟ୍ କରି କରିକିନି ତାକୁ କ'ଣ କରେ ନା ବିଭିନ୍ନ ପ୍ରକାର କଲର୍ ଆଣେ କଲର୍ ଦେଇକିନି ସେ କାଗଜକୁ ସବୁ ମୋଟା ମୋଟା କରି ବିଭିନ୍ନ ପ୍ରକାର ଫୁଲରେ ଡିଜାଇନ୍ କରେ ଫୁଲରେ ଡିଜାଇନ୍ କରିବା ଦ୍ଵାରା ତାକୁ ମୁଁ କ'ଣ କରେ ଉଲ୍ କିମ୍ବା ସୂତାରେ ମୋଟା ସୂତାରେ ବାନ୍ଧିକିନି ଘରେ ଟଙ୍ଗେଇବା ଉପଯୋଗ କରେ ନା ଆଉ ହେଲା ଗୋଟିଏ ଉଲ୍ ଉଲ୍ରେ ବିଭିନ୍ନ ପ୍ରକାର ଫୁଲ କରିକିନି କାନ୍ଥରେ ଟଙ୍ଗାଏ ତାକୁ ଦେଖିବାକୁ ବହୁତ ସୁନ୍ଦର୍ ଲାଗେ ବିଭିନ୍ନ ପ୍ରକାର ଉଲ୍ ଯେଉଁଟା ଖଣ୍ଡ ଖଣ୍ଡ ହୋଇଯାଇଛି ଛିଡ଼ା ଉଲ୍ ଛିଡ଼ା ଉଲ୍କୁ କ'ଣ କରେ ବିଭିନ୍ନ ପ୍ରକାର ଫୁଲ ଟାଇପର କରିକିନି ତାକୁ ଘର କାନ୍ଥରେ ଟଙ୍ଗାଏ ତାକୁ ସଜେଇବାକୁ ହେଲେ ବହୁତ ଭଲ ଲାଗେ ଘର ବି ସୁନ୍ଦର ଦିଶେ କାନ୍ଥମାନରେ ଟଙ୍ଗେଇଲେ ଆକୃଷ୍ଟ ଆକୃଷ୍ଟ କଳା କଳାଟାକୁ ଦେଖିବେ ଯେମିତି ଫୁଟିକିନି ବାହାରୁଛି ତାକୁ ଦେଖିଲେ ଲୋକମାନେ ବହୁତ ଆକୃଷ୍ଟ ହୁଅନ୍ତି ଏବଂ ସୁନ୍ଦର ଦିଶେ ବି ଘର ସଜେଇଲେ ବି ବହୁତ ସୁନ୍ଦର ଦିଶେ